ମୁଁ ଯେତେବେଳେ ପାଲା ଶିଖିଲି ବା ସଙ୍ଗୀତ ଗାଇଲି ବା ଆଗ୍ରହ ଜନ୍ମିଲା ସେହି ସମୟରେ କେତେଗୁଡ଼ିଏ ପାଞ୍ଚଜଣଙ୍କୁ ଏକାଠି କରି ତାଙ୍କର ମନୋଭାବକୁ ଠିକ୍ କରି ଖୋଳ ତାଳ କିଣେଇ ରିହର୍ସାଲ ମଧ୍ୟ ଆରମ୍ଭ କଲୁ ଆସ୍ତେ ଆସ୍ତେ ବହି ମଧ୍ୟ ଶିଖିଲୁ ଶିଖିବା ସମୟରେ ଆମର ଯେତେବେଳେ ପ୍ରାକଟିସ୍ ହୋଇଗଲା ସେଇ ସମୟରେ ଲୋକମାନେ ଆଗ୍ରହ କଲେ ଯେ ଏମାନଙ୍କୁ ଆମେ ନେଇ ପାଲା କରାଇବୁ ସେମାନେ ଶୁଣି ସେମାନେ ଗୋଟିଏ ଉତ୍ସାହ ଦେଲେ ଯେ ଆଗକୁ ମଧ୍ୟ ଇଏ ପାଲା ଗାଇଲେ ନାଁ କରିବେ ତେଣୁ ମନର ଭାବ ଯେଉଁ ଦୃଢ ଥିଲା ଆସ୍ତେ ଆସ୍ତେ ଉପରକୁ ମଧ୍ୟ ଉଠିଲା ଏହିପରି ଅନେକ ଆଡ଼ୁ କଲ ଆସିଲା ପାଲା ମଧ୍ୟ ଗାଇଲୁ ଲୋକ ମାନେ ପ୍ରଂଶସା କଲେ ଏହିପରି ପାଲା ବିଷୟରେ ମୋ'ର ଅନୁଭୁତି ଥିଲା